ଓଡ଼ିଶାରେ ବିଶେଷ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ହେଲା ମାତୃସେବା ଓ ବିଭିନ୍ନ ଡାକ୍ତର ଖାନା ସେମାନେ ମାତୃ ଗର୍ଭବତୀ ମହିଳାମାନଙ୍କୁ କିଛି ମଧ୍ୟ କାମ ମନା କିଛି ମଧ୍ୟ କାମ କରନ୍ତି ନାହିଁ ସେ ତାଙ୍କେ ମଧ୍ୟ ଘରର ଝାଡ଼ୁ ମଧ୍ୟ କରନ୍ତି ନାହିଁ ଓ ରୋଷେଇ ମଧ୍ୟ କରନ୍ତି ନାହିଁ ଓ ତାଙ୍କୁ ମୁଁ ମାତୃର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବାଗୁଡ଼ିକ ଶହେ ଦୁଇ ଆମ୍ବୁଲେନ୍ସ୍ର ଆମ୍ବୁଲେନ୍ସ୍ରେ ହୋଇଥାଏ ଏହା ବିଭିନ୍ନ ଛୋଟ ଛୋଟ ଶିଶୁ ପିଲାମାନଙ୍କୁ ଝାଡ଼ା ବାନ୍ତି ଜ୍ଵର ଇତ୍ୟାଦି ରୋଗ ହୋଇଥାଏ ଓ ଏହା ଏହା କାଶ ମଧ୍ୟ ହୋଇଥାଏ ଓ ଓ ଓ ଏବଂ ଛୋଟ ଛୋଟ ଛୋଟ ଛୋଟ ପିଲାମାନଙ୍କୁ ବେଶୀରେ ଜୋଳଜୋଳିଆ ରୋଗ ମଧ୍ୟ ହୋଇଥାଏ ଏହା ମାତୃ ଗର୍ଭରେ ଲୋକମାନଙ୍କୁ ଗୋଟିଏ ଗୋଟିଏ ବିଭିନ୍ନ ଗୋଟିଏ ସାଇଟ୍ରେ ତାଙ୍କୁ ମାନଙ୍କୁ କାମ କରିବାକୁ ମନା କରିଥାନ୍ତି ଓ ତାଙ୍କର ଘର ଲୋକମାନେ ହିଁ କାମ କରି କର କରନ୍ତି ଏହା ଏହା ମାତୃଗର୍ଭରେ ଯିଏ ମାତୃଗର୍ଭର ଗର୍ଭବତୀ ହୋଇଥିବେ ତାଙ୍କେ ମଧ୍ୟ କି ଘରର କିଛି କାମ କରନ୍ତି ନାହିଁ ମାତୃଗର୍ଭର ସ୍ୱାସ୍ଥ୍ୟ ସେବା କଲ୍ୟାଣ ହେଉଛି ଶହେ ଦୁଇ